ଏମିତି କୌଣସି ରେସିପି ନାହିଁ ଯେଉଁଟା ଚ୍ୟାଲେଞ୍ଜିଂ ସବୁ କରି ପାରିଲେ ହେଲା ଅ କରିବାକୁ ବେଶି କଷ୍ଟ ନୁହେଁ ଖାଲି ଯେ ଏତିକ ଚ୍ୟାଲେଞ୍ଜ ଅଛି ଯେ ରୋଷେଇ ପାଇଁ ଯେଉଁ ସବୁ ଜିନିଷ ଗୁଡ଼ିକର ଆବଶ୍ୟକତା ହୋଇଥାଏ ସେହି ସବୁ ଜିନିଷ ହୁଏତ ଆମ ପାଖରେ ଉପଲବ୍ଧ ନ ଥାଏ ସେଇଟା ହେଉଛି ଏକ ବହୁତ ବଡ଼ ଚ୍ୟାଲେଞ୍ଜ ନହେଲେ ରୋଷେଇ କରିବାକୁ କଷ୍ଟ ହୁଏ ନାହିଁ ଖୁବ ଭଲ ଲାଗେ ଯେଉଁଟା ଅତ୍ୟନ୍ତିକ ଭିନ୍ନ ଶୈଳୀରେ ରୋଷେଇଟି କରାଯାଉଥାଏ ମୋତେ ଏବେ ପାତୁରୀ କରିବାର ଅଛି ଯେଉଁଟା ଗୋଟେ ଅଥେଣ୍ଟିକ ବେଙ୍ଗଲୀ ରେସିପି ଇମମ ଭେକଟି ମାଛର ପାତୁରୀ କିମ୍ବା ପନିର ପାତୁରୀ କିମ୍ବା ଚିଙ୍ଗୁଡ଼ି ପାତୁରୀ କିଛି ବି ଗୋଟେ ପାତୁରୀ କରିବାର ଅଛି ଯେଉଁଟାକି ମୋତେ ଖୁବ୍ ପ୍ରିୟ ମୋତେ ଖୁବ ଭଲ ଲାଗେ ସେଇଟା ତ ନିଜ ହାତରେ ସେଇଟା କରିବାକୁ ଚାହୁଁଛି ସେ ପାତୁରିଟିକୁ କରିବି ତାର ରେସିପି ହେଉଛି ସେଥିର ହଳ ହଳଦିଆ ସୋରିଷ ଯେଉଁ ଅଛି ଆମର ଧଳା ସୋରିଷ ଆଉ ପୋସ୍ତ ଦେଇକି କଞ୍ଚା ଲଙ୍କା ଦେଇକି ତାର ଗୋଟେ ପେଷ୍ଟେ ବନାଇଦେବେ ଫାଷ୍ଟେ ବନାଇ ଦେଇ ସାରିଲା ପରେ ଏ ତା ପରେ ସେ ଯେଉଁ ମାଛ କୁ ଭେଟକି ମାଛକୁ ଆଣିବା ଭେଟକି ମାଛ ହେଉଛି କଲେ ଭଲ ଲାଗିବ ଯଦି ଆପଣ ଚାହିଁବେ ପନିରରେ ବି କରିପାରିବେ ଚିଙ୍ଗୁଡ଼ିରେ ବି କରିପାରିବେ ଅନ୍ୟାନ୍ୟ ମାଛରେ ବି କରିପାରିବେ ଚିକେନରେ ବି କରିପାରିବେ ଆପଣଙ୍କ ଇଚ୍ଛା କିନ୍ତୁ ଯଦି ଭେଟକି ମାଛରେ କରୁଛନ୍ତି ତାହେଲେ ଭଲ ଭେଟକି ମାଛରେ ଗୋଟେ ପିସ ଆଣିବେ ଭେଟକି ମାଛଟିକୁ କଟୁ ପିସ ଟାକୁ ସେଇଥିରେ ଟିକେ ସମୟ ମ୍ୟାରିନେଟ କରିକି ରଖିଦେବେ ପନ୍ଦରରୁ କୋଡ଼ିଏ ମିନିଟ ମ୍ୟାରିନେଟ କରି ରଖିଦେବେ ଯ ଦ୍ବାରା ମସଲା ଗୁଡ଼ାକ ତା ଭିତରକୁ ପର୍ଯ୍ୟନ୍ତ ଯିବ ଏଥିରେ ଟିକେ ଦହି ଆଉ ହଳଦୀ ଲଙ୍କା ଗୁଣ୍ଡ ଲୁଣ ସବୁ ପକାଇ ଦେବେ ପକାଇ ଦେଇକି ତାକୁ ଗୋଟେ କଦଳୀ ପତ୍ରରେ ପାର୍ସଲ କଲା ଭଳିଆ ତା ଭିତରେ ଟିକେ ସେ ବେସର ତା ପରେ ଭେଟକି ମାଛ ତା ପରେ ଟିକେ ବେସର ତା ପରେ ସେ କଦଳୀ ପତ୍ର ଟିକେ ମୋଡ଼ିକି ବାନ୍ଧି ଦେଇକି ତାକୁ ଆପଣ ଯଦି ସିଝାଇ ପାରିବେ ଯେମିତି ଇଟିଲି କରନ୍ତି ଇଟିଲି ଯେମିତି କରନ୍ତି ସେମିତି କେଟଲୀରେ କରିପାରିବେ କିନ୍ତୁ ଯଦି ସେଇଟା ନ ହେଉଛି ତାହା ହେଲେ ଆପଣ ତାକୁ ଭାଜି ବି ପାରିବେ ଡ଼ାଇରେକ୍ଟ ତାୱାରେ ଭାଜି ପାରିବେ ସେ କଦଳୀ ପତ୍ରଟିକୁ ଖାଇବାକୁ ବହୁତ ସୁ ସୁଆଦ ଲାଗେ ବହୁତ ଭଲ ଲାଗେ ସେଇଟା ଖାଇବାକୁ ସହଜେ ଜିନଷ ମଧ୍ୟ ଆଉ ଏଥିରେ ବେଶି ତେଲର ବି ଖର୍ଚ୍ଚ ହୁଏନି ଆଉ ହେଉଛି ବହୁତ ବଡ଼ ଜିନିଷ ଯେଉଁଟା ଭାରି ଭଲ ସ୍ୱାସ୍ଥ୍ୟ ପକ୍ଷେ